କୃଷି ଓଡ଼ିଶାର ମେରୁଦଣ୍ଡ ପୃଥିବୀ ସମସ୍ତ ଲୋକ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ଏହା ଆମର ମୌଳିକ ଆବଶ୍ୟକତାକୁ ପୂରଣ କରିଥାଏ କୃଷି ଆମ ଦେଶର ଅତ୍ୟାଧିକ ଅବଗତି ହୋଇଥାଏ ଭାରତରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି କୃଷି ହେଉଛି ଆମର ଜୀବନ ଧାରଣାର ମୁଖ୍ୟ ଆବଶ୍ୟକ ଭାରତର ଏକ

ଜନବହୁଳ ଦେଶ ଉତ୍ପାଦନର ମାତ୍ରା ଭାରତରେ ଅଧିକ ଅଧିକ ହୋଇଥାଏ ସାଧାରଣତଃ କୃଷି ପାଇଁ ଉପର ମାଟି ଉର୍ବର ମାଟି ଦରକାର ହୋଇଥାଏ କୃଷିମାନଙ୍କର ପାଇଁ ଆମେ ଖାଦ୍ୟ ପାଇ ପାରୁଛୁ କୃଷକ ଆମ କୃଷକମାନେ ପ୍ରକୃତରେ ଉପ ଉପନୀୟ କୃଷି କୃଷି ଆମ ଦେଶର ଆମ ଦେଶର ମାନଙ୍କଠାରୁ ଠାରୁ ବଡ଼ କାର୍ଯ୍ୟ ଆମେ ସମ୍ପୂର୍ଣ୍ଣ ଆମେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା କୃଷି ଏବଂ କୃଷକ ପାଖରେ ଚିରଉପ୍ରକୃତ ଆମେ ଆମ କୃଷି କୃଷି ଏବଂ କୃଷକ ପାଖରେ ଚିରଉପ୍ରକୃତ ଦେଶର କୃଷି ଉତ୍ପାଦନ ପାଇଁ ଉତ୍ପାଦନ ପାଇଁ ଗର୍ବ ଅନୁଭବ କରିଥାଉ ତେଣୁ ଆଗାମୀ ପିଢ଼ି ପାଇଁ ମୁଁ କୃଷକମାନଙ୍କୁ ଏତିକି ପରାମର୍ଶ ଦେବା ପାଇଁ ଚାହୁଁଛି ଏବଂ ଲୋକମାନେ କିଭଳି ଭାବରେ କୃଷିରେ ଉନ୍ନତି କରିବେ ସେଇ ବିଷୟରେ ମୁଁ ପରାମର୍ଶ ଦେବା ପାଇଁ ଦେଲି ଲୋକମାନେ କେମିତି ଠିକ୍ରେ ବ୍ୟବହାର କରିପାରିବେ